ବିକଶିତ ଆମ ଭାରତ ଏମିତିରେ ବି ଦେଖିବାକୁ ଗଲେ ପୂର୍ବ ଅପେକ୍ଷା ବହୁତ ବିକଶିତ ଅଛି ଆହୁରି ପ୍ରଥମେ ତ ଗାଁଗୁଡ଼ିକରେ ରାସ୍ତା ନଥିଲା ଆହୁରି ଦୂର ଦୂରରୁ ଲୋକମାନେ ମାନେ ଦେହ ଖରାପ ହେଲେ ହସ୍ପିଟାଲ ଯିବା ପାଇଁ ବି ତାଙ୍କର ପ୍ରୋବ୍ଲେମ୍ ହେଉଥିଲା କିନ୍ତୁ ଏବେ ପ୍ରତ୍ୟେକ ଗାଁକୁ ରାସ୍ତା ଯାଇଥାଉଛି ଆହୁରି ଗାଡ଼ି ଫାଡ଼ିର ସବୁ ସୁବିଧା ହୋଇଥାଉଛି ତା'ପରେ ଏ ପାଖରେ ହସ୍ପିଟାଲର ବି ସୁବିଧା ହୋଇଥାଉଛି ଆଉ ପାଠ ପଢ଼ିବା ପାଇଁ ପିଲା ଛୁଆ ବହୁତ ଦୂର ଯାଉଥିଲେ ଏମିତିରେ ବି ପାଠ ପଢ଼ିପାରୁନଥିଲେ ତ ବିନା ଶିକ୍ଷାରେ ସେମାନେ ଘରେ ରହୁଥିଲେ ମୂଲି ମଜୁରୀ କାମରେ ଲାଗିକି ସେମାନେ ରହୁଥିଲେ ଛୋଟବେଳୁ କାମ କରୁଥିଲେ କିନ୍ତୁ ଆଜିକା ଦୁନିଆରେ ଆମ ଭାରତରେ ସବୁ ସୁବିଧା ହେଲାଣି ହସ୍ପିଟାଲ ସ୍କୁଲ୍ କଲେଜ ସବୁ ସୁବିଧା ହେଲାଣି ତ ସବୁ ଛାତ୍ରଛାତ୍ରୀମାନେ ବି ସବୁ ମାନେ ଭଲସେ ପାଠ ପଢ଼ିକି ସ୍କୁଲ୍ କଲେଜ ଯାଉଛନ୍ତି ଆହୁରି ପାଠ ପଢ଼ିକି ଦେଶର ନାଁ ବି କରୁଛନ୍ତି